ମୋ ଅଞ୍ଚଲର ପ୍ରତିନିଧିମାନେ ବହୁତ ବହୁତ ନିର୍ଯାତନା କରସନ୍ ଯେମିତିକି ଇଏ ଖରାପ ଦୃଷ୍ଟିରେ ଦେଖସନ୍ ଚାଉଲା ଚିଉଲୀ ଭଲସେ ନାଇଁ ଦେସନ୍ ତା ପଛେ ବୁଢା ବୁଢ଼ୀମାନଙ୍କୁ ସବୁ ଭତ୍ତା ଭଲସେ ନାଇଁ ଦେସନ୍ ତାର ପଛେ ରାସ୍ତାଘାଟର ବି ସବୁ ଅସୁବିଧା ଥିଲେ ବି କିଛି ନାଇଁ ସମାଧାନ କରସନ୍ ସବୁ କ୍ଷେତ୍ରରେ ସେମାନେ ଭୁଲ ଭାଲ କରସନ୍